ହଁ ଯୋଉମାନେ ପଶୁ ବ୍ୟବସାୟୀ କରୁଛନ୍ତି ସେମାନଙ୍କ ଠାରୁ ପଶୁ କିଣିପାରିବୁ ହଁ ମୋ ପାଖରେ ଅଛନ୍ତି ମାନେ ଥିଲେ ବିଲେଇ ରଖିଥିଲୁ ଶୁଆ ରଖିଥିଲୁ ଗାଈ ରଖିଥିଲୁ କିନ୍ତୁ ମୁଁ ସେମାନଙ୍କର ମୂଲ୍ୟ କହିପାରିବିନି କାରଣ ଆମ ଜେଜେବାପା ବାପା ହେରିକା କିଣିଥିଲେ ତ ସେଥିପାଇଁ ମୁଁ ତାଙ୍କ ମୂଲ୍ୟ କହିପାରିବିନି ଆଉ ମୁଁ ପଶୁମାନଙ୍କୁ ନେଇ ବେପାର କେବେ କରିନାହିଁ ବ୍ୟବସାୟ କରିନାହିଁ ତ ମୁଁ ରୋଜଗାର ସେଥିପାଇଁ କେବେ କରିନି ପଶୁମାନଙ୍କୁ ବେପାର କରିକି ତ ଜେଜେବାପା ବାପା ହେରିକା ଯେତେବେଳେ ଥିଲେ ସେମାନେ ଏସବୁ ପଶୁମାନଙ୍କୁ କିଣିଥିଲେ ତ ସେଥିପାଇଁ ମୁଁ କହିପାରିବିନି ଏମାନଙ୍କର ମାନେ ମୂଲ୍ୟ କେତେ କଣ ମୁଁ କହିପାରିବିନି